ହ୍ୟାଲୋ ଗୋଲ୍ଡ ରେଷ୍ଟୁରାଣ୍ଟ୍ ଗୋଲ୍ଡ ରେଷ୍ଟୁରାଣ୍ଟ୍ ନିକେ ଲାଗିଛି କାଁ ମୁଇଁ ମୋର୍ ସାଙ୍ଗ ନିକେ ଖାଦ୍ୟ ପଠାବାର୍ ଅଛି ଆପଣ ଟିକେ ଅର୍ଡ଼ର୍ କରି ନେତେ ବୋଲି ଭଲ୍ ହେତା ଖାନା ପଠାବାର୍ କାରଣ କାଣା କି ଚି଼ଲି ଚିକେନ୍ ଡ଼ାଲ୍ ଭାତ ତରକାରୀ ଡ଼ାଲ୍ ଭାତ ରୁଟି ଭଜା ସବୁ ପଠାବାର୍ ଅଛେ ଆର୍ ଏତେ ବେଲ୍ ହେଲାନ ମୁଇଁ ପଠେଇ ନେଇଁ ପାରୁଛେଁ ବେଲେ ମୁଇଁ ମନି ଅର୍ଡ଼ର୍ କରି ଆପଣଙ୍କରି ପଠଉଛେଁ ବୋଇଲେ ବରଗଡ଼ ବଜାର୍ ପଡ଼ା ବଜାର୍ ପଡ଼ା ସେଭେନ୍ ସିକ୍ସ ଏଇଟ୍ ଟୁ ଏଇଟ୍ ଏଇଟ୍ ଜିରୋ ଟୁ ସିକ୍ସ